ଆମେ ସାମାନ୍ ଆଣିବାର୍ ଲାଗି ଗୁଟେ ଦୁକାନ୍କେ ଇଏ ହୋଟେଲ୍କେ ଯାଇଥିଲୁ ଯେ ସେନୁ ସାମାନ୍ ଆଣିଲୁ ଆରୁ ସେ ରସିଦ ଯେନ୍ଟା ଗୁଟେ ଦେଇଛେ ସେ ରସିଦ୍ ନକ୍ଲିଟା କେ ଦେଇଛେ ଆରୁ ନକ୍ଲି ଦେଇଛେ ଆରୁ ସେଟା ଆମେ ଧରି କରି ଆଏଲୁ ଆରୁ ଆମେ କମ୍ପୁଟର୍ ନ ଚେକ୍ କରାଲ୍କେ ସେଟା ଅର୍ଜିନାଲ୍ଟା ନୁହେଁ ଡ଼ୁପ୍ଲିକେଟ୍ଟା ବୋଲି କରି କମ୍ପୁଟର୍ ନ ବାହାରୁଛି ତ ହେଟା ଆମେ କାଣା କରମୁଁ ଈହା ଦେ କହତ ତ ଏନ୍ତେ ଲୋକ ନାଇଁ ଠ୍କବାର୍ କଥା ଆମେ ହୋଟେଲ୍କେ ଯାଇଥିଲୁ ଯେ ଆମେ ଅର୍ଡ଼ର୍ ଦେଇଥିଲୁ ସେନୁ କମ୍ପୁଟର୍ ନୁ ଆନିକରି ଆମେ କମ୍ପୁଟର୍ ନ ଚେକ୍ କରାଲାକେ ସେଟା ନକ୍ଲି ରସିଦ୍ଟା ସେଟା ଅର୍ଜିନାଲ୍ ରସିଦ୍ ନାଇଁ ଦେବାର୍ ନାଇଁ ଦେଇକରି ଆମ୍କୁ ନକ୍ଲିଟା ଗୁଟେ ଦେଇଛି ଆର୍ ସେଟା ଡ଼ାଉନଲୋଡ଼୍ କଲାକେ ସେଟା ଜନାପଡୁଛେ ତ ଏନ୍ତେ ଲୋକ ଘର ନାଇଁ କର୍ବାର୍ କଥା ମୋର ହିସାବେ ଆର୍ ସତ୍ ସତ୍ କରି ଚଲ୍ବାର୍ କଥା ଆରୁ ସତ୍ କଥା କହେବାର୍ କଥା ବୋଲିକରି ମୋର୍ ଭାବ୍ନା ଏ